ମୁଁ କ୍ରିକେଟ ଖେଳକୁ ବହୁତ ପସନ୍ଦ କରେ ଉଣେଇଶହ ପଞ୍ଚାଅଶି ମସିଆରେ ମୁଁ ସ୍କୁଲରେ ସିଲେକ୍ସନ ହେଇଥିଲି କ୍ରିକେଟ ଖେଳିବା ପାଇଁ ଏବଂ ଆମକୁ ନେଇକି ଯାଇଥିଲେ ଖେଳିବା ପାଇଁ ଭୁବେନେଶ୍ୱର ଆମେ ସେତେରେ ହାରିଥିଲୁ ସତ କିନ୍ତୁ ଭଲଭାବରେ ଖେଳ ଖେଳିଥିଲୁ କିନ୍ତୁ ମୋର ବହୁତ ଇଚ୍ଛା ପଞ୍ଚାଅଶି ମସିହାରେ ଯେତେବେଳେ ୱାର୍ଲଡ଼ କପ୍ ହେଇଥିଲା ଯେତେବେଳେ କପିଲ ଦେବ କ୍ୟାପ୍ଟେନ୍ସିପ୍ ନେଇଥିଲେ ଏବଂ ଇଣ୍ଡିଆ ବିଜୟ କରିଥିଲା ସେରା ମତେ ବେଶି ବହୁତ ପସନ୍ଦ ଲାଗିଥିଲା ଯେ କି ନିଜେ କ୍ୟାପଟେନ ହେଇ ନିଜ ବିଷ ଦେଶ ପାଇଁକା ନା ଖେଳିଥିଲେ ନିଜ ପାଇଁ ଖେଳି ନଥିଲେ ଏବଂ ୱେଷ୍ଟୱେଣ୍ଡିଜକୁ ହରେଇକିନା ସେ ଇଣ୍ଡିଆକୁ ଜିତେଇଥିଲେ ଆଉ ପାହାଡ଼ ଚଢ଼ିବା ଉପରେ ମତେ ବହୁ ଜାଗାରେ ପାହାଡ଼ ଅଛି ଆମ ଓଡ଼ିଶା ଭିତରେ ଆମେ ଯାଉ ଯେମିତି ଖଣ୍ଡାଗିରିଠି ଆମର କେଉଁଝରରେ ଅଛି ପାହାଡ଼ ସେଇଠି ଆମେ ପାହାଡ଼ ଚଢ଼ିବା ପାଇଁ ବହୁତ ପସନ୍ଦ କରୁ ଏବଂ ବିଭିନ୍ନ ଜାଗାରେ ପାହାଡ଼ ମଧ୍ୟ କରୁଛନ୍ତି ପାର୍କ ମଧ୍ୟରେ ବି ପାହାଡ଼ ତିଆରି କରୁଛନ୍ତି ଯେ କି ପିଲାମାନେ ଖୁସି ଅନୁଭବ କରିବେ ସେ ପାହାଡ଼ ବି ଚଢ଼ିକି ନା ଆମେ ଉପଭୋଗ କରିଥାଉ